ଆମ ଭାରତ ଏକ ମହାନ ଆଉ ଲୋକତ୍ରିତ ଦେଶଟିଏ ଆମ ଭାରତ ବିଭିନ୍ନ ଜାଗାରେ ଆଜିକାଲି ବଢ଼ିଲାଣି ଧୀରେ ଧୀରେ ମାନେ ବିକାଶ କରିଲାଣି ଯାହାକୁ କହିବାକୁ ଗଲେ ଆମ ଭାରତ ଭି ବହୁତ ଗୁଡ଼ିକ ଦେଶ ଭିତରେ ଆସିଲାଣି ଯେଉଁମାନେକି ପୁର ପୂର୍ଣ୍ଣ ଭାବେ ବିକଶିତ ତ ମୋର ମୁଁ କହିବାକୁ ଯଦି ଚାହିଁବି ଆମ ଭାରତ ବିଷୟରେ ତ ବହୁତ କିଛି କହିଦେବି ହେଲେ ବି ମୋତେ କାହିଁକି ଏତେ ଇଚ୍ଛା ହେଉଛି କିଛି କହିବା ପାଇଁ ଭାରତ ବିଷୟରେ ତ ମୁଁ ସେଇଟା କହିବାକୁ ଚାହିଁବି ଯେ ଆମର ଭାରତ ଆଉ ସେ ପୁରୁଣା ଭାରତ ନାହିଁ ମୋ ଭାରତ ଆଗରେ ଏତେ ଵିକଶିତ ଥିଲାନି ଆମ ଭାରତରେ ଏ ବହୁତ ଏ ଗତ ପାଖାପାଖି ଗୋଟେ କେତେ କୋଡ଼ିଏରୁ କୋଡ଼ିଏରୁ ଦଶରୁ କୋଡ଼ିଏ ବର୍ଷ ଭିତରେ ଆମ ଭାରତ ବହୁତ ବିକାଶ କରିଗଲାଣି ବିଭିନ୍ନ କେବଳ କେଉଁ ଗୋଟେ ରାସ୍ତାରେ ଭାରତ ବିକାଶ କରିନାହିଁ ଭାରତ ବିଭିନ୍ନ ଭିନ୍ନ ବିଭିନ୍ନ ଜାଗାରେ ବିକାଶ କରିଆସିଛି ଯେମିତିକି ଆମେ ଯଦି ଦେଖିବାକୁ ଯିବା କୁଆଡ଼େ କୁଆଡ଼େ ଭାରତ ବିକାଶ କରିଛି ତ ତ ଆଗେ ପୁରୁଣା କାଳରେ କ'ଣ ହଉଥିଲା ନା ଲୋକମାନେ ସେତେବେଳେ ନୂଆ ନୂଆ ଫୋନ୍ ଆସିଥିଲା ସେତେବେଳେ ଟିପା ଫୋନ୍ ବ୍ୟବହାର କରୁଥିଲେ ଲୋକମାନେ ନେଟ୍ ବୋଲି ଇଣ୍ଟେର୍ନେଟ୍ ବୋଲି କ'ଣ ଜାଣିନଥିଲେ ଲୋକମାନେ ସେତେବେଳେ ଇଣ୍ଟେର୍ନେଟ୍ ମାନେ ୱାନ୍ ଜି ଟୁ ଜି ଏମିତି ଆସୁଥିଲା କିନ୍ତୁ ବର୍ତ୍ତମାନ ଭାରତରେ ଦେଖିବାକୁ ଗଲେ ଏ ଟୁ ଜି ଥ୍ରୀ ଜି ଫୋର ଜି ଫାଇବ୍ ଜି ବାହାରିଲାଣି ଏଇ ଆଗକୁ ବି ମେ ବି ଆହୁରି ସ୍ପିଡ଼ ହେଇପାରେ ଇଣ୍ଟେର୍ନେଟରୁ ଆହୁରି ବି କ'ଣ ବିକାଶ ହେଇପାରେ ଆମର ଭାରତ ବହୁତ ବିକାଶ କରିଆସିଲାଣି ଆଗେ ଲୋକମାନେ ଟିପା ଫୋନ୍ ଧରୁଥିଲେ ତ ଏବେ ଲୋକମାନେ ଏ ସ୍ମାର୍ଟ ଫୋନ୍ଟିଏ ଧରୁଛନ୍ତି ସେଥିରେ ଟି ସ୍ମାର୍ଟ ଫୋନ୍ଟିଏ ଧରୁଛନ୍ତି ସେ ସ୍ମାର୍ଟ ଫୋନ୍ରେ ବିଭିନ୍ନ କାମ କରୁଛନ୍ତି ବିଭିନ୍ନ ବିଭିନ୍ନ ଆ ଆଡ଼େ ତାଙ୍କର କାମ ସେ ସ୍ମାର୍ଟ ଫୋନ୍ ଦ୍ଵାରା ହିଁ ସରେଇ ପାରୁଛନ୍ତି ଆଗରୁ ଭାରତରେ ଭାରତର ବହୁତ ଏତେ ଡେଭଲପ୍ ହେଇଥିଲାନି ଭାରତର ଆଇ ଟି ସେକ୍ଟର ଏତେ ଡେଭଲପ୍ ଥିଲାନି ଭାରତର ଖେଳାଳିମାନେ ବି ଏତେ ମାନେ ଫାସିଲିଟି ଏତେ ଡେଭପ୍ଲମେଣ୍ଟ ଇଏ ନଥିବା କାରଣରୁ ଏତେ ଡେଭଲପ୍ ଇନଫ୍ରାଷ୍ଟ୍ରକ୍ଚର ତାଙ୍କର ନ ଥିବା କାରଣରୁ ତାଙ୍କେ ବି ଭଲ ଖେଳା କ୍ରୀଡ଼ା ଖେ ପ୍ରଦର୍ଶନ କରିପାରୁ ନଥିଲେ ଭାରତର ଏଗ୍ରିକଲଚର୍ ବି ବହୁତ ସୁଧାର ଆଣିଲାଣି ଆଗେ ଭାରତ ତିନ ଚାରିରେ କି ଛଅରେ ଥିବାର ତ ଏବେ ଭାରତ ଯୋ ଟପ୍ ପାଞ୍ଚ ଭିତରେ ଗଣା ଯାଉଛି ଏଗ୍ରିକଲଚରେ ଭାରତର ପାଠପଢ଼ା ବି ବହୁତ ଆଡ଼େ ଚେଞ୍ଜ ହେଲାଣି ଭାରତ ଆଗେ ଭାରତରେ ବହୁତ କମ ମାନେ ବେଶୀ ଗରିବ ଲୋକ ରହୁଥିଲେ ବେଶୀ ପିଲା ପାଠ ପଢ଼ୁନ ପାଠ ପଢ଼ି ନପାରିବା କାରଣରୁ ରୁ କ'ଣ କରିବେ କ'ଣ ନ କରିବେ ବୁଝି ପାରୁଥିଲେନି କିନ୍ତୁ ଏବେ ଗଭର୍ଣ୍ଣମେଣ୍ଟ ଭି ବହୁତ ଚେଞ୍ଜ ହେଲେଣି ଏବେ ଆମର ଗଭର୍ଣ୍ଣମେଣ୍ଟ ଏତେ ଚେଞ୍ଜ ହେଲାଣି ଯେ ତାଙ୍କ କାରଣରୁ ହିଁ ଆମର ଭାରତରେ ଆମର ଶିକ୍ଷା କ୍ଷେତ୍ରରେ ବହୁତ ଡେଭଲପ୍ ହେଇଛି କହିବାକୁ ଗଲେ ପାଖାପାଖି ଏବେ ପିଲାମାନଙ୍କୁ ବି ଫ୍ରିରେ ପାଠ ପଢ଼ିବାକୁ ଦିଆଯାଉଛି ଯେଉଁ କାରଣରୁ ଭାରତ ଆଜି ଏତେ ବିକାଶ କରିଛି ଭାରତର ଜି ଡ଼ି ପି ବି ବହୁତ ସ୍ପିଡ଼ରେ ବଢୁଛି ଭାରତକୁ ସବୁଠୁ ସ୍ପିଡ଼ ରେ ଇକୋନୋମି ବଢ଼ିବାରେ ଗଣାଯାଉଛି ଭାରତର ଦେଖିବାକୁ ଗଲେ ଭାରତର ଜି ଡ଼ି ପି ଭି ଟପ୍ ପାଞ୍ଚଜଣଙ୍କ ଭିତରେ ଗଣା ଯାଉଛି ଆଉ ଭାରତ ଆମର ଏକ ବହୁତ ମହାନ ଦେଶ ଭାରତ ଏକ ଆମର ବହୁତ ମହାନ ଦେଶ ଭାର ତ ଡେଭଲପ ହେବା ଦ୍ଵାରା ହିଁ ଆମର ଲୋକମାନେ ଏ ଏତେ ଭଲ ଭଲ ସୁବିଧା ପାଇଁ ପାରୁଛନ୍ତି ଲୋକମାନେ ଏତେ ଭଲ ଭଲ ସୁବିଧା ପାଇବା କାରଣରୁ ବି ଆମର ବର୍ତ୍ତମାନ ପିଢ଼ିମାନେ ବି ବହୁତ କିଛି ଜାଣି ପାରୁଛନ୍ତି ବହୁତ ଆମଠୁ ଆମର ବର୍ତ୍ତମାନ ପିଢ଼ି ବି ବହୁତ ଏଡଭାନ୍ସ ହେଇପାରୁଛନ୍ତି ଯେମିତିକି ଆମେ ଯଦି ଦେଖିବାକୁ ଯିବା ଆମର ଆମ ପିଢ଼ି ଯେତେବେଳେ ଆମେ ଜନ୍ମ ହେଇଥିଲୁ ଆମର ବାପା ମା' ଫୋନ୍ ଫୋନ୍ କ'ଣ ଆଇ ଟି କ'ଣ କମ୍ପ୍ୟୁଟର କ'ଣ ଏତେ କିଛି ଜାଣିଥିଲେନି ଆମେ ବି ସେଇଟା ଧୀରେ ଧୀରେ ଧୀରେ ଧୀରେ ସବୁ ଜାଣିବାକୁ ପାଇଲୁ ଧୀରେ ଧୀରେ ଶିଖିଲୁ କିନ୍ତୁ ଆଜିକାଲି ଯଦି ଆମ ବୟସ ଆଉ ଆମର ପିଲାମାନଙ୍କ ବୟସ କୁ କମ୍ପେୟାର କରିବା ତ ଆମେ ଏଇଆ ଜାଣିପାରିବା ଯେ ଆମ ପିଲାମାନେ ଆମଠୁ ବହୁତ ଡେଭଲପ୍ ଆମର ପିଲାମାନେ ଏ ଏତେ ଡେଭଲପ୍ ଯେ ଯେଉଁ ବୟସରେ ଆମେ କମ୍ପ୍ୟୁଟର କ'ଣ ଫୋନ୍ କ'ଣ ଜାଣିନଥିଲେ ଆମର ପିଲାମାନେ ତାକୁ ବ୍ୟବହାର କରିବା ତା'ଠୁ କିମିତି ଆମେ ଆମର ଫାଇଦା କାଢ଼ିପାରିବା ସେଇଟା ଲୋକମାନେ ଆମର ପିଲାମାନେ ଜାଣିଛନ୍ତି ପିଲାମାନେ ସେ କୁ ବ୍ୟବହାର କରିକି ଭଲ ଭଲ ନିଜ ପାଇଁ ଭଲ ଜିନିଷ ଓ ର ଲାଭ ଉଠେଇ ପାରୁଛନ୍ତି ଆଉ ଆମର ବଡ଼ ମାନେ ଆମ ବୟସ ଲୋକମାନେ ଏତେ ବି ଆମେ ଡେଭଲପ୍ ଥିଲୁନି ଯେ ଆମେ ତା'ର ଫାଇଦା ଉଠେଇ ପାରୁଥିଲୁ ସେଇଭଳିଆ ଆମ ଭାରତର ଏହି ବିକାଶ କାରଣରୁ ହିଁ ଆମର ଭାରତ ଏତେ ଦୀର୍ଘ ବେଗରେ ଆଗକୁ ବଢ଼ି ଆସୁ ଆସୁଅଛି